ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ପ୍ରଥମଟି ତିନିଶହ ପଚିଶ ଦ୍ୱିତୀୟଟି ଚାରିଶହ ଚାଳିଶ ତୃତୀୟଟି ତିନିଶହ କୋଡ଼ିଏ ଚତୁର୍ଥଟି ପାଞ୍ଚଶହ ପଚାଶ ପଞ୍ଚମଟି ଛଅଶହ କୋଡ଼ିଏ